ପୂର୍ବ ସମୟ ତୁଳନାରେ ଆମ ଅଞ୍ଚଳରେ ବହୁତ ଉନ୍ନତି ହେଲା ଯେମିତିକି ଆଗରେ ଭଲ ସ୍କୁଲ୍ଟିିଏ ବି ନଥିଲା ଦୂର ଦୂରରେ ଯାଇକି ପଢ଼ିବାକୁ ପଡ଼ୁଥିଲା କିନ୍ତୁ ଆଜିକାଲି ସେ ଅସୁବିଧାକୁ ସମ୍ମୁଖୀନ ହେବାକୁ ପଡ଼ୁନାହିଁ ସବୁ ଆମ ଗାଁରେ ହିଁ ସ୍କୁଲ୍ ସବୁ ଖୋଲାଗଲା ଭଲ ଭାବରେ ଭଲ ଭାବରେ ପିଲାମାନେ ପାଠ ମଧ୍ୟ ପଢ଼ି ପାରୁଛନ୍ତି ଏବଂ ଆଗକାଳ ଭଲ ରାସ୍ତା ମଧ୍ୟ ନଥିଲା ଟିକିଏ ବର୍ଷା ହେଲେ ସବୁଆଡ଼େ କାଦୁଅ ମାଡ଼ିଯାଉଥିଲା ତ କିଏ ଯିବା ଆସିବାରେ ମତେ ବହୁତ କଷ୍ଟ ହେଉଥିଲା କିନ୍ତିୁ ଆଜିକାଲି ସବୁ ପିଚୁ ରୋଡ଼୍ ବନାହେଇ ହୋଇଯାଇଛି ଆମ ଅଞ୍ଚଳରେ ତ ଆଉ କିଛି ବି ଏମିତି ବର୍ଷା ହେଲେ ବି କାଦୁରେ ମାଡ଼ିଯିବାରେ ସେ ଆଉ ଅସୁବିଧା ହେଉନାହିଁ ଏବଂ ଆଗରେ ଭଲ ପିଇବା ପାଣି ମଧ୍ୟ ରହୁନଥିଲା ଯେମିତିକି ପୋଖରୀରୁ ପିଇବାକୁ ପଡ଼ୁଥିଲା କିନ୍ତୁ ଏବେ ଆମ ଗାଁରେ ଏବେ ନଳକୂପ ଖୋଳିଲେ ତ ଭଲ ପାଣି ମଧ୍ୟ ପିଉଛି ଧୀରେ ଧୀରେ ସବୁପ୍ରକାର ଡେଭ୍ଲପ୍ମେଣ୍ଟ୍ ମଧ୍ୟ ହେଉଛିି ଆଉ ଆଗ କାଳରେ ଐତିହାସିକର ମଧ୍ୟ ଏତେ ବି ନଥିଲା କିନ୍ତୁ ଆଜିକାଲି ସମସ୍ତେ ଜାଣୁଛନ୍ତି ଆମର ପରମ୍ପରା ବିଷୟରେ ବହୁତ ପ୍ରକାର ପ୍ରୋଗ୍ରାମ୍ ମାଧ୍ୟମରେ ସବୁକିଛି ଏବେ ଉନ୍ନତି ହୋଇପାରୁଛି ସମସ୍ତେ ସବୁକିଛି ଜାଣି ମଧ୍ୟ ପାରୁଛନ୍ତି ଯେ କେମିତି କହିଲେ କ'ଣ ହେବ କେଉଁ ରୋଗର କେଉଁ ଚିକିତ୍ସା ହୋଇପାରିବା ସବୁ ପ୍ରକାର ଏବେ ତ ଆମ ଏରିଆରେ ନୂଆ ଡାକ୍ତରଖାନା ମଧ୍ୟ ଖୋଲିଲା ଯାହା ଦ୍ୱାରାକିି ଆଉ ଲୋକଙ୍କୁ ରୋଗରେ ପୀଡ଼ିତ ହେଇକିନା ମରିବାକୁ ମଧ୍ୟ ପଡ଼ୁନହିଁ ସବୁପ୍ରକାର ସୁବିଧା ହେଲା ଟିକେ କ'ଣ ହେଲେ ଯାଇକି ମେଡ଼ିକାଲ୍ ଦେଖେଇ ବି ପାରୁଛନ୍ତି ଆଗକାଳେ ସେଗୁଡ଼ା ନଥିଲା ଅନ୍ଧବିଶ୍ୱାସଯାକ ଥିଲା ସମସ୍ତେ ଅନ୍ଧ ବିିଷରେ ବୁଡ଼ି ବୁଡ଼ିକି ରହୁଥିଲେ ତେଣୁ ଯେହେତୁ ଡକ୍ଟରଖାନା ଖୋଲିବା ସମସ୍ତେ ଜାଣିଲେ ଶିକ୍ଷିତ ହେଲେ ଲୋକ ବି ମରୁ ନାହାନ୍ତି ସବୁକିଛି ସୁବିଧା ହେଉଛି ଧୀରେ ଧୀରେ ଏବେ ସବୁପ୍ରକାର ସୁବିଧା ହେଲା ନୂଆ ସ୍କୁଲ୍ ଖୋଲିଲା ନୂଆ ଟିଚର୍ ଆସିଲେ ନୂଆ ମାନେ ସବୁ କିିଛି ନୂଆ ହୋଇଗଲା ରାସ୍ତାଘାଟରେ କିଛି ବି ଅସୁବିଧା ହେଉନାହିଁ ପାଣି ପାଇଁ ସବୁ ପ୍ରକାର ସୁବିଧା ହେଲା ଆଗକାଳରେ ବିଦ୍ୟୁତ୍ ଟିକେକୁ ଟିକେ କଟିଯାଉଥିଲେ କିନ୍ତୁ ଏ ସେହି ସମସ୍ୟାର ମଧ୍ୟ ସମାଧାନ ହୋଇଗଲାଣି ବିଦ୍ୟୁତ୍ ମଧ୍ୟ କଟୁନାହିଁ ଟିକିଏ ବି ସବୁ ପ୍ରକାର ସୁବିଧା ଆମ ଅଞ୍ଚଳରେ ହୋଇଗଲାଣି